ମୁଁ ଶାଢ଼ୀ ଗୋଟିଏ ଅର୍ଡର କରିଥିଲି ସେଇ ଶାଢ଼ୀ ବହୁତ ମାନେ ଖରାପ ଆଉ ଘରଲୋକ ମାନେ ବି ସମସ୍ତେ ରାଗୁଛନ୍ତି ଏତେ ପଇସା ଦେଇକି କିନିଛୁ ଆଉ କିଛି ଭଲ ପଡ଼ିଲାନି ଧୋଇ ଦେଲାରୁ ସବୁ କଲର ଫେଡ଼ ହୋଇଗଲା କାହିଁକି ତୁ ଅର୍ଡର କରିଛୁ ଏମିତିର ଶାଢ଼ୀଟା ତା କାମ ଭି ଭଲ ହୋଇନି ଧୋଇ ଦେଲା ପରେ ଲୁଗାଟା ପୁରା ଫାଡ଼ି ଫାଡ଼ି ହୋଇଯାଉଛି ଆଉ ସାଇ ପଡ଼ିଶା ଲୋକମାନେ ବି ସବୁ କହୁଛନ୍ତି ତୁ କେଉଁଠୁ ମଗେଇଛୁ ଲୋ ଆଉ ଏତେ ପଇସା ଦେଇକି ଆଉ ତୋ ଶାଢ଼ୀ ଏମିତି ଦେଖା ଯାଉଛି ଦି ଦିନ ଧୋଇଲା ପରେ ତୋ ଶାଢ଼ୀର କଲର ଫଲର ଫେଡ଼ ହୋଇଯାଇଛି ମାନେ ତାର ଅବସ୍ଥା ଭଲ ନୁହଁ ଆଉ ଏମିତି ଶାଢ଼ୀ କେବେବି ମଗାଇବୁନାହିଁ ଆଉ ଭଲ ଜିନିଷ ହିଁ ମଗାଇଲେ ଭଲ ପଡ଼ିବ ଆଉ ତୁ ପଇସା ଦେଇକି ଆଣୁଛୁ ଖରାପ ଜିନିଷ ଆଣୁଛୁ ଧୋଇଲା ପରେ ସାଙ୍ଗେ ସାଙ୍ଗେ ଖରାପ ହୋଇଯାଉଛି ଆଉ କଲର ବି ଯାଉଛି ଟୋଟାଲ ଭଲ ଦେଖା ଯାଉନି ଘରଲୋକ ମାନେ ବି ସମସ୍ତେ ବିରକ୍ତ ହେଉଛନ୍ତି ଆଉ ଲୋକମାନେ ବି ଦେଖିକି ଖରାପ ଭାବୁଛନ୍ତି ଏତେ ଖରାପ ଜିନିଷ ଧରିକି ଆସୁଛୁ ପଇସା ଦେଉଛୁ ଆଉ ତୋ ଶାଢ଼ୀଯାକ ଭଲ ପଡ଼ୁନି କହିକି ସମସ୍ତେ ଲୋକ ବି ବିରକ୍ତ ହେଉଛନ୍ତି